ହେଲୋ ହଁ ବରା ପକୁଡ଼ି ଆଉ ସିଙ୍ଗଡ଼ା ଏସବୁ ବିକୁଛୁ ଆଉ ଆଜ୍ଞା ଆମ ଆମର ଏଠି ଦଶ ଟଙ୍କା ଲେଖାରେ ନେଉଛୁ ଆଛା ଆମର ଏଠି ଆଜ୍ଞା ବାହାରେ ସବୁ ଯାଉଛନ୍ତି ଆଉ ଏଠି ଦାଦନ ଖଟିବାକୁ ସବୁ ବାହାରେ ବେଙ୍ଗାଲୋର ସବୁ ବାହାରେ ଯାଉଛନ୍ତି ଆଉ ସେଇଟା ଆମ ଆମର ବାହାରେ ସବୁ ତ ଯାଉଛନ୍ତି ଆଉ ଆମର ଏଠି ଶୁଣନ୍ତୁ ଆମର ଏଇଠି ବେଶୀ ମହଙ୍ଗା ଏକା ହେଲା ଆପଣଙ୍କ ସେଇଟି ତୁମର ସେଠି କମ୍ ଅଛି ଆମର ସେ ଏଇଟା ବେଶୀ ରେଟ୍ ହୋଇଯାଉଛି ଆଉ ହାର ବାହାରେ ହଉ ଦେଖନ୍ତୁ ହଁ ହଉ ହଉ ଠିକ୍ ଅଛି ଦେଖ ବୁଝାବୁଝି କରନ୍ତୁ

ହଉ ହଉ ଠିକ୍ ଅଛି ହଁ ହଁ ହଁ ହଁ ଠିକ୍ ଅଛି ହଉ